ଆମ ଗାଁରେ ଜଳ ବିଭିନ୍ନ ଉତ୍ସବ ଅଛି ଯେପରିକି ବସୁଧା ଅଛି ବସୁଧା ଅଛି ଟ୍ୟୁବ୍ୱେଲ୍ ଅଛି କୂଅ ଅଛି ଆଉ ପୋଖରୀ ମଧ୍ୟ ଅଛି ଆମ ଜଳ ପାଇଁ ଅସୁବିଧା କିଛି ନାହିଁ ଘରେ ବସୁଧାର ହେଉଛି ଘରେ ଘରେ ପାଇପ୍ ଦେଇଛନ୍ତି ଘରେ ଘରେ ପାଣି ବାହାରୁଛୁ ପାଇପ୍ ତାକୁ ସକାଳୁ ରୁ ନୁ ଛଅଟାରୁ ନଅଟା ପର୍ଯ୍ୟନ୍ତ ପାଣି ଚାଲେ ଯଦି ବି ସେ ମଧ୍ୟରୁ ଲାଇନ୍ ଯାଏ ତେବେ ଆହୁରି ଥରେ ଆସିକି ଛାଡ଼ନ୍ତି ତା ପାଣି ଛାଡ଼ିବା ପାଇଁ ସ୍ୱତନ୍ତ୍ର ଜଣେ ଅଛି ତାର୍ ସମୟକୁ ସମୟ ପାଣି ଛାଡ଼ିବ ଆମ ଧର ଗାଁରେ କିଛି ସୁବିଧା ଅସୁବିଧା ହେଲା ପାଣି ପାଇଁ ସେ ଆସିକି ତାକୁ ଡାକିଲେ ଆସିକି ଛାଡ଼ିବେ ଆଉ ପାଣି ଆମର ବସୁଧାର ସ୍ୱତନ୍ତ୍ର କମିଟି ମେମ୍ୱର୍ ଅଛନ୍ତି ଆଉ ତାକୁ ପାଣିର କିଛି ଅସୁବିଧା ହେଲେ ପାଇପ୍ କି ସେଇଠି ମୋଟର୍ କିଛି ଅସୁବିଧା ହେଲେ କମିଟିବାଲାକୁ ଆମର ଜଣାଇ ଦେଲେ ସେମାନେ କମିଟି ବସିକି ଆଉ ଆଲୋଚନା କରିକି ଏତିକି ପଇସା ଲାଗିବ ଏଇ ଜିନିଷ୍ଟା ସଜ ହବ ତା'ପରେ ପାଣି ଆସିବ ସେ କମିଟିବାଲା ବସିକି ସେଇଟାକୁ ଘରକୁ ଚାନ୍ଦା କରି କି ପଇସା ନେଇ କି ସେଇଟା ସଜ କଲେ ପୁଣି ଆମର୍ ପାଣି ଆସେ ଘର ଘର ପାଣି ସେଠାରେ ବାହାରେ ପାଣି ପାଇଁ ଆମର ଅସୁବିଧା ନାହିଁ ଆମ ଗାଁରେ କିଛି ଭଲ ମନ୍ଦ କାମ ହେଲେ ସେ ପାଣିବାଲାକୁ କହିଲେ ସେ ପାଣି ଛାଡ଼ି ଦବ ଆମର୍ ପାଣି ପାଇଁ ଅସୁବିଧା କିଛି ନାଇ ଯଦି ବି ଲାଇନ୍ ଯାଏ ଆମର ଟ୍ୟୁବ୍ୱେଲ୍ ଅଛି ଆଉ କୂଅ ଅଛି ଆଉ ସେଥିରେ ସେହି ପାଣିରେ ଆମର୍ ତଥାପି ତଥାପି ଲାଇନ୍ ଆସିଲେ ସେ ପାଣି ଛାଡ଼ିବା ପାଇଁ ସ୍ୱତନ୍ତ୍ର ଜଣେ ଆମର କମିଟିବାଲା ତାକୁ ବାଛିଛନ୍ତି ସିଏ ତା ଟାଇମ୍ ଅନୁସାରରେ ପାଣି ଛାଡ଼େ ଆଉ କିଛି ଜିନିଷ ଯଦି ପାଣିର ଅସୁବିଧା ହେଇଯାଏ କମିଟିବାଲା ସେଇଟାକୁ ବୁଝିକି ନୂଆ ସଜ କରିକି ସେ ଜିନିଷ ଆଣିକି ଲଗାଇଲେ ପାଣି ଆମର ଅସୁବିଧା ହବାର୍ ନାହିଁ ସେ ସଜ କଲେ ତ ପାଣି ଚାଲିଲା ନ ହେଲେ ବି କୂଅ ଅଛି କୂଅ ଟ୍ୟୁବ୍ୱେଲ୍ ଅଛି ନ ଆଉ ଗୋଟେ ଏଇଠି ଟାୱାର୍ ଯେଉଁ ବସିଛି ଟ୍ୟୁବ୍ୱେଲ୍ ପାଖରେ ଟାୱାର୍ ସୋଲାର୍ ବସିଛି ଆମର ଅସୁବିଧା ପାଇଁ କିଛି ଅସୁବିଧା ଆମର ନାହିଁ ପାଣି ପାଇଁ